ବଗିଚାରେ ଉତ୍ପାଦିତ ଫୁଲଫଳକୁ ପ୍ରଥମେ ଆମେ ନିଜେ ବ୍ୟବହାର କରିଥାଉ ଅଧିକ ଫଳ ହେଲେ ଆମେ ଅନ୍ୟକୁ ବାଣ୍ଟି ଥାଉ ତା'ଠୁ ଅଧିକ ଯେଉଁ ସମୟରେ ହୋଇଥାଏ ଆମେ ବାହାରେ ବିକ୍ରି କରୁ କିନ୍ତୁ ଫୁଲ ଗଛରୁ ଫୁଲ ଅନ୍ୟମାନେ ଆବଶ୍ୟକ କରିବା ସମୟରେ ଆମ ବଗିଚାରୁ ଫୁଲ ନେଇ ଯାଇଥାନ୍ତି ଓ ଅନ୍ୟାନ୍ୟ ପୂଜା ପାର୍ବଣମାନଙ୍କରେ ଆମ ବଗିଚାରୁ ଫୁଲ ନେଇ ସେ ପୂଜାରେ ଲଗାଯାଇଥାଏ ଯେହେତୁ ବହୁ ଭାବରେ ଆମ ବଗିଚାରେ ବିଭିନ୍ନ ପ୍ରକାରର ଫୁଲ ଆମେ ଲଗେଇଅଛୁ